ଭାଇ ମୁଁ ନୂତନ ଭାବରେ ବିଭା ହୋଇଛି ବିବାହ କରିଛି ଆଉ ମୋତେ ମୋର ନୂତନ ପାସ୍ପୋର୍ଟ ତିଆରି କରିବା ପାଇଁ କ'ଣ କ'ଣ ପଦକ୍ଷେପ ନେବା ଦରକାର ଆପଣ ଜାଣିଛନ୍ତି ମୋତେ ମୋର ଉପନାମ ସହିତ କ'ଣ କ'ଣ ଡ଼କ୍ୟୁମେଣ୍ଟ ଦରକାର ଆପଣ ମୋତେ କହିବେ ଏବଂ ସେ ଡ଼କ୍ୟୁମେଣ୍ଟେସନ୍ଗୁଡ଼ା ଆମେ କେମିତି କରି କମ୍ପ୍ଲିଟ୍ କରିପାର୍ମୁଁ ସେ ପ୍ରକ୍ରିୟା କେନ୍ତା କରି ହେବା ମୋତେ ଟିକେ ସେଇ ହିସାବରେ ବୁଝାଇଲେ ମୁଁ ସେଇ ହିସାବରେ ସେଇ ରାସ୍ତାରେ ଯିବି ଏବଂ କ'ଣ କ'ଣ ଡ଼କ୍ୟୁମେଣ୍ଟ ଲାଗିବ କେମିତି ଆବେଦନ କରାଯିବ କେଉଁ ଜାଗାରେ ଆବେଦନ କରାଯିବ ଏବଂ କ'ଣ କ'ଣ ଡ଼କ୍ୟୁମେଣ୍ଟ ଲାଗିବ ସେ ବିଷୟରେ ମୋତେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝେଇକି ମୁଁ କିପରି ଭାବରେ ସେ ପାସ୍ପୋର୍ଟଟା ପାଇପାରିବି ସେ ବିଷୟରେ ଟିକେ ପୁଙ୍ଖାାନୁପୁଙ୍ଖ ମୋତେ ବୁଝେଇଲେ ମୁଁ ସବୁ ଜିନିଷ୍ ବୁଝିପାରିବି ଦେଖନ୍ତୁ ପାସ୍ପୋର୍ଟ ମୋତେ ନିହାତି ଜରୁରୀ ମୋତେ ପାସ୍ପୋର୍ଟ ପାଇଁ ଯାହାବି ପ୍ରକ୍ରିୟା ଅଛି କେଉଁଠିକୁ ଯିବାର ଅଛି କେଉଁ ଫର୍ମ ଦେବାର ଅଛି କେଉଁଠୁ ସେ ଫର୍ମ ସଂଗ୍ରହ କରିବାର ଅଛି ଡ଼କ୍ୟୁମେଣ୍ଟ କ'ଣ କ'ଣ ତିଆରି କରିବାର ଅଛି କେଉଁ ଅଫିସ୍ରେ କେଉଁ ଡ଼କ୍ୟୁମେଣ୍ଟ ହେବ ଡ଼କ୍ୟୁମେଣ୍ଟ କେମିତି ତିଆରି କରାଯିବ କ'ଣ ଅନଲାଇନ୍ ବାବଦରେ ହେବ କେତେ ଟଙ୍କା ଖର୍ଚ୍ଚ ହେବ ସେ ବିଷୟରେ ମୋତେ ଟିକେ ଡ଼ିଟେଲ୍ ବୁଝେଇଲେ ମୁଁ ସବୁ ଜିନିଷ୍ ବୁିପାରିବି ଆପଣ ଟିକେ ମୋତେ ଦୟାକରନ୍ତୁ ଏବଂ ମୋର ପାସ୍ପୋର୍ଟ କେମିତି ତିଆରି ହେବ ସେ ବିଷୟରେ ମୋତେ ଟିକେ ସମ୍ପୂର୍ଣ୍ଣ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝେଇ ଦିଅନ୍ତୁ ଯାହାଫଳରେ ମୁଁ ମୋର ଉପନାମ ସହିତ ସେଇ ପାସ୍ପୋର୍ଟଟା କେମିତି ପାଇପାରିବି ସେ ବିଷୟରେ ମୋତେ ଦୟାକରନ୍ତୁ